କୂଅରୁ ଆମେ ପ୍ରଥମେ ଗୋଟେ ମେସିନ୍ ବ୍ୟବହାର କରିବା ଯେଉଁ ମେସିନ୍ଗୁଡ଼ିକ ହେଉଛି ଇଲେକ୍ଟ୍ରିଦ୍ୱାରା ପରିଚାଳିତ ଯତ୍ଦ୍ଵାରା କୂଅରେ ପାଣିର ସୁବିଧା ମଧ୍ୟ କୂଅରୁ ପାଣିରୁ କୂଅରୁ ପାଣି ଆଣିବା ପାଇଁ ସୁବିଧା ହୋଇପାରିବ ଯେପରିକି ବିଭିନ୍ନପ୍ରକାର ଏହାର ସଦ୍ଉପଯୋଗ କରାଯାଇପାରିବ ଯଥା ଯେପରି ଭାବରେ ଯେପରି ଭାବରେ ଆମର ଅଛି ବିଭିନ୍ନପ୍ରକାର ଇଲେକ୍ଟ୍ରି ମଟର୍ଗୁଡ଼ିକ ତାହାଦ୍ଵାରା କମ୍ ଖର୍ଚ୍ଚରେ ଏବଂ ପାଣି ପାଇପାରିବା